ଶୀତ ମାସରେ ପ୍ରାୟ ଉଦ୍ଭିଦ ପାଇଁ ଯତ୍ନ ନେବା ମନୁଷ୍ୟଙ୍କର ଅତ୍ୟଧିକ ଜରୁରୀ କାରଣ ଶୀତ ଦିନରେ ବହୁତ ବିଦଙ୍କର ମରିଯାଇଥାନ୍ତି ବା ଝାଉଁଳି ଯାଇକିରି ପୋକ କାଟି ଦେଇଥାନ୍ତି ଉଦ୍ଭିଦ ମାନଙ୍କୁ ଜୈବ ସାର ଇଏ ଦେବା ଫଳରେ ଶୀତ ଦିନ ତାଙ୍କୁ ତାଙ୍କର ଖରାରେ ତାପମାତ୍ରା ପାଇ ସେମାନେ ଅତ୍ୟଧିକ ସମୟ ରହିପାରନ୍ତି ନାହିଁ ଉଦ୍ଭିଦ ମାନଙ୍କୁ ତ ଶୀତ ଦିନରେ ଯାକୁ ଅଙ୍ଗରକାମ୍ଳର ଗ୍ୟାସର କମ୍ ପରିମାଣ ଦେଇଥାନ୍ତି କାରଣ ଏହା କାରଣ ଏହା କାରଣ ଏହା ଯବକ୍ଷାରଜାନ ପାଇଁ ବହୁ ଉପଯୋଗୀ ଅଟେ କାରଣ ଏହା ଏମାନ ଉଦ୍ଭିଦ ମାନଙ୍କର ଶୀତ ଦିନରେ ବହୁ ଯତ୍ନ ହୁଏ ମନୁଷ୍ୟ ଜାତି ହେଲେ ବହୁତ ପ୍ରକାରର ଜାତି କାରଣ ଉଦ୍ଭିଦକୁ କୌଣସି ଜାତିମାନେ ବହୁ ଫଳରେ କାଟି ଦେଇ କାଟିଦେଇଥାନ୍ତି କାରଣ କିଛିଟା ଲୋକ ଅଛନ୍ତି ତାଙ୍କର ଜାଳ ଜାରଣୀ ପାଇଁ ଉଦ୍ଭିଦ ମାନଙ୍କୁ କାଟିଥାନ୍ତି ସେମାନେ ଜାଣିନାହାଁନ୍ତି ଯେ ଉଦ୍ଭିଦ ନଷ୍ଟ ହେବା ଫଳରେ ଆମେ କ୍ରମେ କ୍ରମେ ବଂଶ ଲୋପ୍ ପାଇଯିବା କାରଣ ଉଦ୍ଭିଦ ନଥିଲା ଆମେ ଅମ୍ଳଜାନ ଗ୍ୟାସ୍ କେଉଁଠୁ ପାଇପାରିବା ନାହିଁ ଉଦ୍ଭିଦ ମାନଙ୍କର ଗ୍ୟାସ୍ ଅମ୍ଳଜାନ ନଭାରିଲେ ମନୁଷ୍ୟ ଜାତି ଅମ୍ଳଜାନ ନେଇପାରିବେ ନାହିଁ ହସ୍ୱ ଏବଂ ଉଦ୍ଭିଦକୁ ଆମେ ଶୀତଦିନ ବହୁତ ଯତ୍ନ ନେବା ଉପଯୋଗୀ ଉଦ୍ଭିଦ ବଡ଼ ହେଲେ ସିନା ଆମେ ଅମ୍ଳଜାନ ନେଇପାରିବା ଯେବେ ଉଦ୍ଭିଦ ବଡ଼ ନହବ ଆମେ ଅମ୍ଳଜାନ କିପରି ନେବା ଉଦ୍ଭିଦ ସବୁଠାରୁ ମନୁଷ୍ୟର ବଡ଼ ଉପକାରିତା କରେ କାରଣ ମନୁଷ୍ୟ ଜାଣିପାରୁନାହାଁନ୍ତି ମନୁଷ୍ୟ ତାକୁ କାଟି ତାଙ୍କର ବାସ୍ତବରେ ନିଜର ନିଜର ସୁବିଧା ଦେଖି ସବୁ ସମୟରେ ତାଙ୍କୁ କାଟିଦେଇଥାନ୍ତି କାରଣ ଉଦ୍ଭିଦ ମାନେ ରହିଲେ ସିନା ମନୁଷ୍ୟ ଜାତିର କମ କ'ଣ ବଂଶବିସ୍ତାର ହେବ ନାହିଁ ଏପରି ଭାବେ ଉଦ୍ଭିଦମାନଙ୍କୁ କାଟିଲେ ମନୁଷ୍ୟ ଜାତି ଅଳ୍ପ ସମୟରେ ଲୋପ ପାଇଯିବ କାରଣ ଉଦ୍ଭିଦ ହେଉଛି ମନୁଷ୍ୟମାନଙ୍କର ମନୁଷ୍ୟମାନଙ୍କର ଜୀବିକା ସେଇ ଜୀବିକା ମାନଙ୍କୁ ଆମେ ଯଦି ଶୀତ ମାସରେ ତାଙ୍କୁ ଆବରଣ କରି ଯତ୍ନ ନିଅନ୍ତି ସେ ଉଦ୍ଭିଦ ମାନେ ବଞ୍ଚି ଆମକୁ ଅମଳାନ ଦେଇଥାନ୍ତି